ଓଡ଼ିଆ ଭାଷାକୁ ସଂରକ୍ଷଣ କରିବା ପାଇଁ ଏଥିରେ ଲେଖକମାନଙ୍କର ମୁଖ୍ୟ ଭୂମିକା ରହିଛି କାହିଁକି ନା ଲେଖକମାନେ କବିମାନେ କବିତା ମାଧ୍ୟମରେ ପ୍ରବନ୍ଧ ମାଧ୍ୟମରେ ସାହିତ୍ୟିକ ମାଧ୍ୟମରେ ସେମାନେ ଓଡ଼ିଆ ଭାଷାକୁ ସଞ୍ଜମତା ଦେଇପାରୁଛନ୍ତି ଏବଂ ମୁଖ୍ୟତଃ ବାହାର ଦେଶରେ ମଧ୍ୟ କବି ମାଧ୍ୟ କବିମାନେ ଯାଇକି ସେଠାରେ କବିତା ମାଧ୍ୟମରେ ଓଡ଼ିଆ ଭାଷାର ସଂରକ୍ଷଣ କରିପାରୁଛନ୍ତି ଲୋକମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଓଡ଼ିଆ ଭାଷାର ସବୁଠି ପ୍ରୟୋଜନ ଚାଲିଛି ଓଡ଼ିଆ ଭାଷାରେ ସ୍କୁଲ୍ କଲେଜ୍ ଏବଂ ଓଡ଼ିଆ ସ୍କୁଲ୍ର ଗର୍ମେଣ୍ଟ୍ ସ୍କୁଲ୍ର ୟୁଜ୍ କରାଯାଉଛି ଓଡ଼ିଆ ଭାଷାକୁ ସଂରକ୍ଷଣ କରିବା ପାଇଁ କବିତା ମାଧ୍ୟମରେ ବିଶେଷ କରି ଆମ ସାହିତ୍ୟିକମାନେ ବିଭିନ୍ନ ପ୍ରକାର ଗଦ୍ୟ ମାଧ୍ୟମରେ ପଦ୍ୟ ମାଧ୍ୟମରେ ବିଭିନ୍ନ ପ୍ରକାର କବିତା ଲେଖି ଏବଂ ଗଦ୍ୟ ମାଧ୍ୟମରେ ପ୍ରବନ୍ଧ ଲେଖି କରି ସ୍କୁଲ୍ କଲେଜ୍ରେ ୟୁଜ୍ କରୁଛନ୍ତି